ଆମ ସ୍କୁଲ୍ ସମୟରେ ସେଠାରେ ଅନେକ ଗୁଡ଼ିଏ ବିଷୟବସ୍ତୁ ଗୁଡ଼ିକ ପାଠ୍ୟକ୍ରମରେ ପଢ଼ା ଯାଉଥିଲା ଯେମିତି ସାହିତ୍ୟ ଗଣିତ ଇଂରାଜୀ ବିଜ୍ଞାନ ଇତ୍ୟାଦି ଏହିସବୁ ପାଠ୍ୟକ୍ରମକୁ ପଢ଼ାଇବା ପାଇଁ ଜଣେ ଜଣେ ଦକ୍ଷ ଅଭିଜ୍ଞ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ଥିଲେ ସେମାନେ ନିଜର ଅନୁଭବ ଜରିଆରେ ପିଲାମାନଙ୍କୁ ଭଲ ଭାବରେ ଶିକ୍ଷାଦାନ କରିଥାନ୍ତି ତାଙ୍କଠାରୁ ଉତ୍ତମ ଶିକ୍ଷା ପାଇ ଅନେକ ଗୁଡ଼ିଏ ପିଲା ଭବିଷ୍ୟତରେ ବିଭିନ୍ନ ବଡ଼ ପଦବୀରେ ରହିଥାନ୍ତି ପୁଣି ଯେଉଁମାନେ କୌଣସି ପଦବୀରେ ନଥାନ୍ତି ସେ ନିଜ ଆତ୍ମନିର୍ଭରଶୀଳତା ହୋଇଥାନ୍ତି ଯେମିତି କିଛି ପିଲାମାନେ କଳା ପ୍ରତି ଆକୃଷ୍ଟ ହୋଇଥାନ୍ତି ସେଥିରେ ଖୁବ୍ ପରିଦର୍ଶିତ ଲାଭ କରିଥାନ୍ତି ଭବିଷ୍ୟତରେ ଜଣେ ବଡ଼ କଳାକାର ହୋଇଥାନ୍ତି ଆମ ସ୍କୁଲ୍ ଜୀବନରେ ମଧ୍ୟ କଳା ଗୋଟିଏ ପ୍ରତି ଧ୍ୟାନ ଦିଆଯାଇଥିଲା ସ୍କୁଲ୍ରେ ପାଠ୍ୟ କଳାରେ ଚିତ୍ରାଙ୍କନକୁ ମଧ୍ୟ ସ୍ଥାନିତ କରାଯାଇଥିଲା ଏବଂ ପ୍ରାୟ ପ୍ରତ୍ୟେକ ପିଲାଙ୍କୁ ଚିତ୍ରାଙ୍କନରେ ଭାଗ ନେବାକୁ ପଡ଼ୁଥିଲା ଶିକ୍ଷକ ଆମକୁ ଚିତ୍ରାଙ୍କନ କରିବାକୁ ଉତ୍ସାହିତ କରୁଥିଲେ ଫଳରେ ଚିତ୍ରାଙ୍କନ କରିବାକୁ ଆମେ ଆଗଭର ହଉଥିଲୁ ଆମେ ଚିତ୍ରାଙ୍କନ ସମୟରେ ଆମ କରୁଥିବା ଭୁଲ ଗୁଡ଼ିକୁ ଶିକ୍ଷକଙ୍କ ଜରିଆରେ ସମାଧାନ କରିପାରୁଥିଲୁ ଶିକ୍ଷକ ମଧ୍ୟ ଆମର ବହୁ ଦୋଷ ତୃଟିକୁ ଦେଖି ଆମେ କେମିତି ଭଲ ଭାବରେ ଚିତ୍ର ଅଙ୍କନ କରିପାରିବୁ ସେହି ପ୍ରତି ଦୃଷ୍ଟି ଦେଉଥିଲେ ଓ ଆମକୁ ଭଲ ଚିତ୍ର ଅଙ୍କନ କରିବାରେ ସାହାଯ୍ୟ ମଧ୍ୟ କରୁଥିଲେ ସେଥିପାଇଁ ଆମେ ସ୍କୁଲ୍ ସମୟରେ ଭଲ ଭାବରେ ଚିତ୍ର ଅଙ୍କନ କରିପାରୁଥିଲୁ ସେ ସେଥିଯୋଗୁଁ ମୁଁ ବର୍ତ୍ତମାନ ଭଲ ଚିତ୍ର ସବୁ ଅଙ୍କନ କରିପାରୁଛି ସେମିତି ସ୍କୁଲ୍ ସମାପ୍ତି ପରେ କଳାରେ ପ୍ରାଓରିଅର କରିବା ପାଇଁ ବର୍ତ୍ତମାନ ଅନେକ ଗୁଡ଼ିଏ ବିଦ୍ୟାଳୟ ଓ ଅନୁଷ୍ଠାନମାନ ରହିଛି ସେଠାରେ କେମିତି ଜଣେ ନିଜର କଳାକୁ ଆହୁରି ଉତ୍କର୍ଷ କରିପାରିବ ସେ ବିଷୟରେ ଶିକ୍ଷା ଦିଆଯାଇଥାଏ ଶିକ୍ଷା ସମାସ୍ତି ପରେ କେମିତି ଜଣେ ଭଲ ଆୟ ଆୟ କରିପାରିବ ତାହା କଳା କ୍ଷେତ୍ରରେ ଚାକିରୀ ପାଇଁ କରିପାରିବ ସେ ବିଷୟରେ ଶିକ୍ଷା ଦିଆଯାଇ ଥାଏ ମୋର ମଧ୍ୟ ଇଚ୍ଛା ଅଛି ଯେ ମୁଁ ମଧ୍ୟ ଜଣେ ଭଲ ଚିତ୍ରକାର ହୋଇପାରିବି ସେଥିପାଇଁ ମୁଁ ବର୍ତ୍ତମାନ ବହୁତ ପରିଶ୍ରମ କରୁଛି ମୋର ଚିତ୍ରଗୁଡ଼ିକୁ କିଭଳି ତୃଟି ଶୂନ୍ୟ ହୋଇ ନିର୍ଭୁଲ ହବ ସେଥିପ୍ରତି ଖୁବ୍ ଯତ୍ନମାନ ହୋଇଛି ମୋ ଚିତ୍ର କିପରି ଭାବରେ ସୁନ୍ଦର ହୋଇପାରିବ ମୁଁ ତାହା ଚେଷ୍ଟା କରିଥାଏ ଯେମିତି ଭଲ ଚିତ୍ର ଗୁଡ଼ିିକ ଆଜିକାଲି ବହୁତ ମାତ୍ରାରେ ବିକ୍ରି କରାଯାଇଛି ସେହି ଏବଂ ସେଥିରୁ ବହୁତ ଟଙ୍କା ରୋଜଗାର ହୋଇପାରୁଛି ସେଥିପାଇଁ ମୁଁ ଚେଷ୍ଟା କରୁଛି ଯେ ମୋର ଚିତ୍ର ଗୁଡ଼ିକୁ କୌଣସି ଏକ ଗ୍ୟାଲେରୀ ମଧ୍ୟରେ ସ୍ଥାନ ପାଇପାରୁ ବର୍ତ୍ତମାନ ଶ୍ରେଷ୍ଠ ଚିତ୍ର ଗୁଡ଼ିକ ନୀଲା ନିିହାସ ସାହାଯ୍ୟରେ ବହୁତ ରୋଜଗାର ହୋଇପାରୁଛି